ଲକଡ଼ାଉନ୍ ରେ ମୁଁ ଭାତ ଡାଲି ଆଳୁ ଭର୍ତ୍ତା ଏହିସବୁ ରୋଷେଇ କରୁଥିଲି କାରଣ ବାହାରୁ ପନିପରିବା କିଛି ଘରକୁ ଅଣା ଯାଉନଥିଲା ରୋଷେଇ ଭିତରେ ମୁଁ ସେହି ଲକଡ଼ାଉନ୍ ରେ ପିଠା କରିବାଟା ବେଶି ଭଲ ହେବ ବୋଲି ଭାବି ପିଠାରେ କାକରା ମଣ୍ଡା ଇଟିଲି ଏହିସବୁ ପିଠା ବେଶି ସମୟ କରୁଥିଲି କାକରା ସୁଜିକୁ ଯନ୍ତି ସେ କାକରାକୁ ସବୁ ନଡ଼ିଆ ପୂର ଦେଇ ଗୋଲ ଗୋଲ ଗଢ଼ି ତାକୁ ତେଲରେ ଛାଣୁଥିଲି ମଣ୍ଡା ମଣ୍ଡା କୁ ସେହିପରି ଚାଉଳ ଚୁନା କରି ଚୁନା କରି ସେଥିରେ ଛେନା ନଡ଼ିଆ ପୂର ଦେଇ ଆମେ ପାଣି ଦେଇ ତାକୁ ସିଝାଉଥିଲୁ ଇଟିଲି ବିରି ଚାଉଳ ବାଟି ଇଟିଲି କରୁଥିଲି ଇଟିଲି ଛାଞ୍ଚରେ ତାକୁ ସିଝାଉଥିଲୁ ଏହିସବୁ ଖାଦ୍ୟ ମୁଁ ଘରେ କରୁଥିଲି ବାହାର ଜିନିଷ ଅଣା ଯାଉନଥିଲା